ହଁ କୁହନ୍ତୁ ହଁ ଚାଲିଛି ଭଲ ଆଉ ଆଉ କ'ଣ କିଛି ଆମେ ତ ରାଜନୀତିଆ ଲୋକ ଆଉ ଲୋକଙ୍କ ସେବାରେ ଅଛୁ ଆଉ ସବୁବେଳେ ଲୋକ ପ୍ରତ୍ୟେକ ଦିନ କାମ ଚାଲିଛି ଆଉ ଆପଣଙ୍କ ଏରିଆରେ ତ ବର୍ତ୍ତମାନ ଏଇନା କାମ ଚାଲିଛି ଆଉ ଜାଣିଥିବେ ଆଉ କାମ କ'ଣ କେମିତି ହେଉଛି ହଁ ଆମେ ସବୁବେଳେ ସବୁ କାମ ପୁରା କରିବାକୁ ମଜବୁତ ଅଛୁ ଆମର ଆଉ ଆମେ ନେତା ଲୋକ ଆଉ ଆମେ ଟିକେ ସମସ୍ତଙ୍କ ସେବାରେ ଆଉ ନ ଲାଗିଲେ ହବ ଆଉ ଆପଣ ତ ଆମକୁ ଭୋଟ ଦେଇକି ଜତେଇଛନ୍ତି ଆଉ ଆଉ ଯେତେ ସୁବିଧା ଅସୁବିଧାରେ ଆମେ ରହିଛୁ କାମ ଠିକ ଠାକ୍ କରିବା ପାଇଁ ଆଉ ଦେଖୁଥିବେ ତ ବର୍ତ୍ତମାନ ନୂଆ ନୂଆ କାମ ସବୁ କେମିତି ଆସୁଛି କେମିତି ସବୁ ଚାଲିଛି ଆଉ ନୂଆ କାମ ସବୁ ହେଉଛି ରାସ୍ତା ଘାଟ ଆଉ ସ୍କୁଲ୍ ମେଡ଼ିକାଲ୍ ଏସବୁ ଚାଲିଛି କାମ ସବୁବେଳେ ଆଉ ଇସ୍କୁଲ୍ରେ ଏ ବର୍ଷ ଆମର ବହୁତ ମେଡ଼ିକାଲ ଆଉ ସ୍କୁଲ୍ ଏରା ବହୁତ ସବୁ ତିଆରି ହେଉଛି ଛୁଆମାନଙ୍କ ପାଇଁ ସୁବିଧାରେ ସବୁ ପାଠ ପଢ଼ିବେ ରାସ୍ତା ମରାମତି ସବୁ ହେଉଛି ଯାନବାହନରେ କିଛି ଅସୁବିଧା ନହବା ପାଇଁ ଆଉ ରୋଗୀମାନଙ୍କୁ ସେବା ଯୋଗେଇବା ପାଇଁ ସବୁ ଆମର ପ୍ରତ୍ୟେକ ଜାଗାରେ ସବୁ ମେଡ଼ିକାଲ ତିଆରି ହେଉଛି ଏମିତି ସବୁ ଚାଲିଛି ଆଉ ସବୁ ଠିକ ଠାକ୍ ଅଛି ଆଉ ଆଉ କ'ଣ କରିବା ହଉ ଦେଖନ୍ତୁ ଯଦି ଆପଣଙ୍କର ପିଲା କିଏ ବେକାରୀ ଥିବେ ସ୍କୁଲରେ ନେଇ ନାଁ ଫାଁ ଲେଖେଇବେ ଗାଁରେ କେଉଁ ଛୁଆଙ୍କୁ ଯେମିତି ବେକାରୀ କେହି ନ ରହିବେ ଟିକେ ଦେଖିବେ ଆଉ ଆଉ ରୋଗୀ ରୋଗୀ ତାଙ୍କର ସବୁ ସେବା ସବୁ ଯୋଗେଇ ଦିଆଯାଉଛି ଗାଁ ପାଖାପାଖି ସବୁ ମେଡ଼ିକାଲ ସବୁ ତିଆରି ହେଉଛି ଯେମିତି ଲୋକ ସୁବିଧାରେ ସେବା ପାଇବେ ଆଉ ଆଉ ଦେଖୁଥିବେ ଆପଣ ଆମେ ତ ସବୁବେଳେ ତୁମରି ସେବାରେ ରହିଛୁ ଆଉ ଆଉ କିନ୍ତୁ ଆଉ ଆଉ କ'ଣ କିଛି ଅସୁବିଧା ଅଛି କି ଆପଣଙ୍କ ଗାଁରେ ହୁଁ ହୁଁ ହଉ ହଉ କହିବେ ଆଉ